ନିଜ ବଗିଚାରେ ମୁଁ ଦେଶୀ ଉଦ୍ଭିଦ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିପାରିବି ଯେମିତିକି ମୁଁ ନିଜ ବାଡ଼ିରେ ସଜନା ଗଛ ଲଗାଇ ପାରିବି ସଜନା ଗଛ ଲଗାଇବା ଦ୍ଵାରା ତାର ପତ୍ର ଏବଂ ସେଥିରେ ଫଳୁଥିବା ଛୁଇଁକୁ ମୁଁ ଖାଇପାରିବି ତାକୁ ଖାଇବାଦ୍ଵାରା ଆଇରନ୍ ଆଉ କ୍ୟାଲସିଅମ ମଧ୍ୟ ମିଳିଥାଏ ଭିଟାମିନ୍ କେ ମଧ୍ୟ ମିଳିଥାଏ ଆଉ ଆଉ ସେମିତି ଦେଶୀ ଉଦ୍ଭିଦ ଗୁଡ଼ିକ ମଧ୍ୟରୁ ଆ ଅମୃତଭଣ୍ଡା ଗଛ ଅମୃତଭଣ୍ଡା ଗଛ ଲଗେଇବା ଦ୍ଵାରା ତାର ଫଳୁଥିବା ଭଣ୍ଡାକୁ ଆମେ ଖାଇବାଦ୍ଵାରା ଆମକୁ ବହୁତ ସାରା ପ୍ରୋଟିନ୍ ମିଳିଥାଏ ଏବଂ ଆ ସେଇ ଅମୃତଭଣ୍ଡାରୁ ମଧ୍ୟ ଆମେ ଆମର ଡାଇବେଟିସ ଯଦି ଉଁ ହେଇଥାଏ ତ ଡାଇବେଟିସ ବି କଣ୍ଟ୍ରୋଲ ହୋଇଥାଏ ଆଉ ଯେମିତି କଖାରୁ ଗଛ ମଧ୍ୟ ଲଗାଇ ପାରିବା କଖାରୁ ଗଛ ଲଗାଇବା ଦ୍ଵାରା ଆମକୁ କଖାରୁର ପତ୍ର ଫୁଲ ଏବଂ ତାର କାଣ୍ଡ ଏସବୁ ଜିନିଷକୁ ଆମେ ଖାଇପାରିବା ଫୁଲକୁ ଆମେ ପିଠା ଭଳିଆ ଭାଜିକି ଖାଇପାରିବା ଆଉ କଖାରୁକୁ ମଧ୍ୟ ଆମେ ଭାଜିକି ଖାଇପାରିବା ଆଉ ସେମିତି କଦଳୀ ଗଛ କଦଳୀ ଗଛ ଲଗାଇବା ଦ୍ଵାରା ଆମକୁ କଦଳୀପତ୍ର ମିଳିବ କଦଳୀ ପତ୍ରରେ ଆମେ ଆଣିକି ସେଥିରେ କିଛି ଯଦି ଘରେ କିଛି ସେମିତି ଭୋଜି ହେଉଛି କିଛି ହେଉଛି ତ ଆମେ କଦଳୀପତ୍ର ବ୍ୟବହାର କରିକି ଖାଇପାରିବା ଆଉ କଦଳୀ ପ କଦଳୀ ଗଛରେ ଯେଉଁ କଦଳୀ ଗଛରେ ଯେଉଁ କଦଳୀ ଫଳୁଛି କଦଳୀ କୁ ଆମେ ଖାଇବା ଦ୍ଵାରା ମଧ୍ୟ ଆମକୁ ସେଥିରୁ କିଛି କ୍ୟାଲସିୟମ ମିଳିଥାଏ କଦଳୀ କୁ ଆମେ ଭାଜିକି ଖାଇପାରିବା କି କଦଳୀକୁ ଆମେ ମାନେ ପଚେଇକିନା ମାନେ ପାଚିକି ପାଚିଲାକଦଳୀ ଖାଇପାରିବା କଞ୍ଚାକଦଳୀ ଖାଇପାରିବା ଏବଂ କଦଳୀଗଛର ଯେଉଁ ଭଣ୍ଡା ଯେତେବେଳେ ଗଛ କଟାହୁଏ ତାର ଯେଉଁ ଭଣ୍ଡାଟି ମିଳିଥାଏ ସେଇ ଭଣ୍ଡାକୁ ମଧ୍ୟ ଆମେ ଖାଇପାରିବା ଡାଲମା ଆକାରରେ ତ ଏହାକୁ ଆଉ ଏହି ଦେଶୀ ଉଦ୍ଭିଦଗୁଡ଼ିକୁ ଆ ଅନ୍ତର୍ଭୁକ୍ତ କରିକି ଏହା ଆ ଆମୁକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଏହା ହେଇଥାଏ କାହିଁକିନା ଏହାଦ୍ଵାରା ଆମେ ଅ ଡାଇରେକ୍ଟ ମାନେ ଆ ବିନା ରାସାୟନିକସାର ପ୍ରୟୋଗରେ ଆମେ ତଟକା ଏବଂ ସତେଜପରିବା ପାଇପାରିବା ଏବଂ ବଜାରରେ ମିଳୁଥିବା ଆ ପରିବା ପରିବା ଖାଇବାରୁ ବଞ୍ଚିତ ହେବା ଯେଉଁଟାକି ରାସାୟନିକ ପଦ୍ଧତିରେ ବଢ଼ାଯାଏ ଏବଂ ଆମେ ଆମ ବଗିଚାରେ ଏହିସବୁ ଦେଶୀ ଉଦ୍ଭିଦ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଦରକାର ଯେଉଁଥିରୁ କି ଆମେ ଡାଏ ସତେଜପରିବା ଆଉ ତାର ଫଳ ମୂଳ ସବୁକିଛି ପାଇପାରିବା